ହ୍ୟାଲୋ ଆଜ୍ଞା ସାର୍ ନାହିଁ ସାର୍ ଟିକେ ପ୍ରୋବ୍ଲେମ ଥିଲା ତ ସେଇଥିପାଇଁ ଯାଇପାରୁନି ସାର୍ ଟିକେ ସେ ମୋ ୱାଇଫ୍ ଙ୍କ ଟିକିଏ ଦେହ ଖରାପ ଅଛି ତ ସେଇଥିପାଇଁ ଟିକିଏ ଯାଇପାରୁନି ଆଉ ନାଇଁ ସାର୍ ଟିକେ ପ୍ରୋବ୍ଲେମ ଥିଲା ତ ସେଇଥିପାଇଁ ଟିକିଏ ଅସୁବିଧା ହେଲା ଯାଇପାରୁନି ନହେନେ ମୁଁ ପଳେଇଥାନ୍ତି ଆଜ୍ଞା ସାର୍ ପ୍ରୋବ୍ଲେମ ଟିକେ ହଉଛି ସାର୍ ମୁଁ କ'ଣ କରିବି କୁହନ୍ତୁ ନା ଘର ପ୍ରୋବ୍ଲେମ କିଛି କରି ହବନି ସାର୍ ସାର୍ ସେ ହଟାତ କି ଟିକେ ପ୍ରୋବ୍ଲେମ ହେଲା ସେଇଥିପାଇଁ କିଛି କରି ପାରିଲିନି ସାର୍ ସେଇଥିପାଇଁ ଟିକେ ହଁ ସାର୍ ମତେ ଟାଇମ୍ ଟିକେ ଦିଅନ୍ତୁ ଦୁଇ ତିନି ଦିନ ଭିତରେ ମୁଁ ଯାଇକି ସାର୍ ଶିଓର୍ କରିଦେବି ସବୁ ଆଜ୍ଞା ସାର୍ ଠିକ୍ଅଛି ଆଜ୍ଞା ସାର୍ ନାହିଁ ସାର୍ ଠିକ୍ଅଛି ଗଲେ ସବୁ ଠିକ୍ କରିଦେବି ସାର୍ ଆଜ୍ଞା ସାର୍ ଆଜ୍ଞା ହଁ ସାର୍ ହଁ ସାର୍ ଏଇ ସାର୍ ସ୍କୁଲ୍ ଟା କ'ଣ ମୁଁ ଶୁଣିଥିଲି ଛୁଟି ପଡ଼ିବ ନା କ'ଣ ହଁ ସାର୍ ସାର୍ କେତେ ଦିନ ଟିକେ ଛୁଟି ପଡ଼ିବ କହିପାରିବେ ନା ଆଜ୍ଞା ସାର୍ ସ୍କୁଲ୍ ଆଜ୍ଞା ହଁ ସାର୍ କ'ଣ ପୂଜା ଆସିଲାଣି ସ୍କୁଲ୍ ରେ କ'ଣ ପୂଜା ହବନି ନା

ହଁ ସାର୍ ମୁଁ ତାହାଲେ ମୁଁ ଯାଉଛି ସାର୍ କାଲିଠୁ ଯାଉଛି କି ବାର କୁହନ୍ତୁ ନା ନାହିଁ ସାର୍ ସେମିତି କିଛି ନାହିଁ ବାକି ସିଏ ଛୋଟ ଛୋଟ ଛୁଆ ସେଇଥିରେ କ'ଣ ଅଛି ପୂଜା ତ ହବନା ଆଜ୍ଞା ନାହିଁ ନାହିଁ ପୂଜା ହବ ପୂଜା ହବ ନାହିଁ ସାର୍ ସେମିତି ଛୋଟୋ ଛୋଟୋ ଛୁଆମାନଙ୍କୁ ସେମିତି କହିଲେ କେମିତି ସେମିତି ସାର୍ ହୁଏ ଛୋଟୋ ବେଳେ ସେମିତି ହୁଏ ସେମିତି ଛୋଟିଆ ଛୋଟିଆ ଛୁଆଙ୍କ କଥା ଧରନ୍ତିନି ହଁ ସାର୍ ନାହିଁ ନାହିଁ ସାର୍ ସେମିତି ନାହିଁ ବାକି ଆପଣ ତ ମୁଁ ଶୁଣିଲି କ'ଣ ଆପଣ ସେ ମ୍ୟାଡ଼ାମଙ୍କୁ ନେଇକି କ'ଣ ଯାଇଥିଲେ ନା କ'ଣ ହଁ ସାର୍ ମତେ ସେଇ ଛୁଆ ଗୋଟେ କହୁଥିଲା ଆମ ସ୍କୁଲ୍ ଛୁଆ ନାହିଁ ସାର୍ ଆପଣଙ୍କର କେତେ ଏଜ ହେଲାଣି ଆଉ ତାଙ୍କର କେତେ ଏଜ ଆଜ୍ଞା ଆଜ୍ଞା ଅ ହ ଆଜ୍ଞା ସାର୍ ଦେଇକି କ'ଣ କହୁଥିଲି ନା ପୂଜାରେ କ'ଣ ସବୁ ହେଇଥାନ୍ତା ମାନେ ପ୍ରୋଗ୍ରାମ୍ ହକା ହୁଁ ହୁଁ ଆଜ୍ଞା ଆଜ୍ଞା ହଉ ତାହାଲେ କଲୁ ମୁଁ କାଲି ପାଖରୁ ସ୍କୁଲ୍ ଯାଉଛି ଆଉ ହଁ ସାର୍

ହଁ ଠିକ୍ଅଛି ଆଜ୍ଞା ଆଜ୍ଞା ଆଜ୍ଞା

ଅଁ ହଁ ହୁଁ ସାର୍ ସେ ଗେଲ୍ହି କିଏ କି ସାର୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ନାହିଁ ସେମିତି ଟିକିଏ ନାହିଁ ସେ ଟିକେ କୃଷ୍ଣ କଳା ଟିକେ କୃଷ୍ଣ କଳା ଟିକିଏ ଥିଲା ତ ସାର୍ ହଁ ସାର୍ ସେଇ ଟିକିଏ କଳା ଟିକିଏ ଅଛି ତ ଆଉ କିସ କରିମି ହଁ ସାର୍ ସେ ଗୁନୁ ହୁଁ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ରହୁଛି ସାର୍